ଆମେ ଓଡ଼ିଶାବାସୀ ବହୁତ୍ ଚାଷୀ ଆଉ ଆଉ ଚାଷ୍ କାମ୍ରେ ଆମର ଡେଲି ଚାଷ୍ କାମ୍ ଚାଲ୍ସି ଆଉ ଚାଷରେ ଆମେ ଧାନ୍ ଯୋଗାସୁଁ ତୁନ୍ ଶାଗ୍ ପନିପରିବା ପାତଲ୍ଘଣ୍ଟା ହେଲା କଞ୍ଚାମିର୍ଚା ଧନିଆ ପତର୍ ସବୁ ଜଗାସୁଁ ନିଜର୍ ଏରିଆରେ ବି ଟିକେ ଟିକେ ଜାଗା ଥିଲେ ଆମେ ସେଥିରେ ବି କୁଡ଼ା କେଞ୍ଚା ଲେଡ଼ିସ୍ମାନେ କରି କରି କରି ନିଜର୍ ଘରର୍ ଲାଗି ରନ୍ଧା ବଢ଼ା ଲାଗି କିଛି ନା କିଛି ଫଲ୍ ତୁନ୍ ଶାଗ୍ ବାହାର କରି ଚଲ୍ସୁଁ ଘିନିକରି ଖାଇବାର୍ ଅପେକ୍ଷା ନିଜର୍ ଘରେ ବି ଟିକେ ଟିକେ ଜାଗା ଆମେ କରି କରି ସେଟା ବାହାର କରାସୁଁ ଆରୁ ଖାନା ପିନା ରନ୍ଧା ବଢ଼ା କରିକରି ଖାଇସୁଁ ଆଉ ନିଜର୍ ନିଜର୍ ଘରର୍ କାମ୍ ସବୁ ସାରିକରି ଯେତେବେଲେ ସନ୍ଧ୍ୟା ଟାଇମ୍ ହେଲା ସକାଲ୍ ଟାଇମ୍ରେ ଘଣ୍ଟେ ଦି ଘଣ୍ଟା ଲାଗି ଯଦି ଟାଇମ୍ ବାହାରିସି ବେଲେ ନିଜର୍ ଜାଗା ଟିକେ ଥିଲା ଆମେ ସେଥିରେ କୁରେଡ୍ ଟିକେ ଧର୍ସୁଁ ଆର୍ କୁଡ଼ା କୁଡ଼ି କର୍ସୁଁ ଆର୍ ନିଜର୍ ଏରିଆରେ ଯେନ୍ ଦୋକାନ୍ ନଥିସି ବିହନ୍ମାନେ ଆନ୍ସୁଁ ଶାଗ୍ର ହେଲା ତା'ପରେ ଟମାଟର୍ ବିହନ୍ ହେଲା ସବୁଥିର୍ ବିହନ୍ମାନେ ଟିକେ ଟିକେ ଦଶ୍ ଦଶ୍ ଟଙ୍କାର କୁଡ଼େ କୁଡ଼େ ଟଙ୍କାର୍ ଆନିକରି ଆମେ ନିଜେ ଘରେ ଜଗାସୁଁ ଆଉ ସେଥିରେ ଖତ୍ ହେଲା ତା'ପରେ ଖତ୍ ଗାଡ଼୍ର ମଇଲା ଯେନ୍ ପଡ଼ିଥିସି ସେଟା ହେଲା ଆନିକିରି ସେ ଗଛର ଗଛ୍ ଜଗାସୁଁ ସେ ଏରିଆରେ ଟିକେ ଟିକେ ଝିଟ୍ସୁଁ ବେଲେ ଗଛ୍ ଭଲ୍ସେ ଫଲ୍ସି ତୁନ୍ ଶାଗ୍ ବି ଯେନ୍ଟା ହେସି ଭଲ୍ସେ ଟିକେ ଟିକେ ଫଲିଥିସି ଯେ ଆମେ ସେଟା ମାସେ ଦୁଇ ମାସ୍ ଭିତରେ ଟିକେ ଟିକେ ଛିଡ଼ି ଛିଡ଼ିକରି ରାନ୍ଧି ରାନ୍ଧି କରି ଖାଏସୁଁ ଆର୍ ଆମର୍ ଆମର୍ ଇଆଡ଼େ ଧାନ ଚାଷ ତ ବେଶୀ ହେସି ଧାନ୍ ବି ସିଜନ୍ ଜାନିକରି ବର୍ଷକ ଦୁଇଥର୍ ଧାନ୍ ଚାଷ୍ ହେସି ସେଥିରେ ବହୁତ୍ ଲାଭ୍ ମିଲ୍ସି ଭଲ୍ସେ ଚଲ୍ସନ୍ ଚାଷୀ ବର୍ଷା ହେଇଗଲେ ଟିକେ ନଷ୍ଟ ହେଇଆସି ଆଉ ବର୍ଷା ଟାଇମ୍ରେ ସବୁ ଧାନ ଖରାପ୍ ହେଇଯାଏସି ପଇସା ପଇସା ବହୁତ ଲସ୍ ହେଇଯାଏସି ସେଟା ପ୍ରୋବ୍ଲେମ୍ ଏ ବହୁତ୍ ବଡ଼୍ ପ୍ରୋବ୍ଲେମ୍ ସେଟା ଟିକେ ସୁବିଧା ହେତା ବେଲେ ଭଲ୍ ହେତା ଆରୁ କିଛି ପ୍ରୋବ୍ଲେମ୍ ବି ନାଇଁ ହେତା ଆଉ ତୁନ୍ ଶାଗ୍ଥିରେ ତ ଭଲ୍ ଲାଭ୍ ମିଲ୍ସି ସେଟା ଆମର୍ ପଶ୍ଚିମ ଓଡ଼ିଶାରେ ବେଶୀ ତୁନ୍ ଶାଗ୍ ବି ଯୋଗା ହେସି ଧାନ୍ ଚାଷ୍ ବି ଭଲ୍ ହେସି